ଓଡ଼ିଆ ଭାଷା ଆମ ରାଜ୍ୟର ଓଡ଼ି ଓଡ଼ିଆ ଭାଷା ହେଉଛି ବହୁତ ପ୍ରାଚୀନ ଏଇ ଭାଷା ଆମର ଦେଖନ୍ତୁ ଜନ ଗଣ ମନ ଅଧନାୟକ ଜୟ ହେ ଓଡ଼ିଆ ଭାଷା ପ୍ରାୟ ସେଥେରେ ପ୍ରାୟ ପ୍ରତିଟି ଶବ୍ଦ ଓଡ଼ିଆ ଭାଷା ଏ ଓଡ଼ିଆ ଭାଷା ଯେତେ ଯେତେ ସାଂସ୍କୃତିକ ପରିଶୋଧ ରହିଲା ଆଉ ଓଡ଼ିଆ ଐତିହ୍ୟ ଓଡ଼ିଶାର ଐତିହ୍ୟ ତାକୁ ସବୁ ଇଏ ଉଜ୍ଜୀବିତ କରିବା ପାଇଁ ବା ଇଏ କରିବା ପାଇଁ ଓଡ଼ିଆ ଭାଷା ନିହାତି ଦରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିହାତି ଦରକାର ଓଡ଼ିଆ ଭାଷା ଆମ ସଂସ୍କୃତି ବଜାୟ ରଖେ ଓଡ଼ିଆ ଭାଷାକୁ ଭାଷାଟି ଆମର ବହୁତ ପ୍ରାଚୀନ ତେଣୁ ଓଡ଼ିଶା ଭାଷାକୁ ସମୃଦ୍ଧ ରାଜ୍ୟର ସମୃଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ଭାଷାକୁ ନେଇ ହୁଏ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାକୁ ଉଜ୍ଜିବୀତ ବା ଓଡ଼ିଆ ଭାଷାକୁ ମାନେ ଆହୁରି ମଜବୁତ କରିବା ପାଇଁ ସାରା ଭାରତବର୍ଷରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓ ଓଡ଼ି ଭାଷାର ନିହାତି ଦରକାର ଓଡ଼ିଆ ଭାଷାର ନିହାତି ଆବଶ୍ୟକ ସଂସ୍କୃତ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହଉ ବା ଯାହାବି ହଉ ଓଡ଼ିଆ ଭାଷା ନିହାତି ଆବଶ୍ୟକ ଓଡ଼ିଆ ଭାଷା ଓଡ଼ିଶା ରାଜ୍ୟର ଗର୍ବ ଏବଂ ଗୌରବର କଥା ଓଡ଼ିଆ ଭାଷାକୁ ଆମେ ପ୍ରଚାର ଓ ପ୍ରସାର କରିବା ପାଇଁ ସ ପ୍ରତ୍ୟେକ ଓଡ଼ିଶାବାସୀ ଓଡ଼ିଆ ଭାଷୀ ଓଡ଼ିଶାବାସୀ ଚେଷ୍ଟା କରିବା ନିହାତି ଦରକାର ଏବଂ ଓଡ଼ିଶା ଭାଷାକୁ ଆଗକୁ ବଢ଼େଇବା ଓ ଓଡ଼ିଶାବାସୀଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ